ଭଦ୍ରଖ ଜିଲ୍ଲାରେ ଲୋକମାନେ ଧାନ ଉପରେ ପ୍ରମୁଖ ଜୀବିକା ଅର୍ଜନ କରିଥାନ୍ତି ପୂର୍ବ କାଳରେ ଭଦ୍ରଖ ଜିଲ୍ଲାରେ ଧାନର ଖୁବ୍ ପ୍ରଭାବ ଥିଲା କିନ୍ତୁ ବର୍ତ୍ତମାନ ସମୟରେ ଲୋକମାନଙ୍କର ବିଭିନ୍ନ ଜ୍ଞାନ ହେବା ସତ୍ୱେ କେତେଜଣ ଚାକିରୀ କେତେଜଣ ବ୍ୟବସାୟ ଆଉ କେତେଜଣ ବାହାରକୁ ଚାଲି ଯାଉଛନ୍ତି ରୋଜଗାର କରିବା ପାଇଁ ତେଣୁ ବର୍ତ୍ତମାନ ସମୟରେ ଭଦ୍ରକ ଭଦ୍ରଖର ବି ଭଲ ଧାନ ହେବା ସତ୍ୱେ ଲୋକ ମାନଙ୍କର ଚାହିଦା ଆଗ୍ରହ ଦେଖି କମି ଗଲାଣି ତେଣୁ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ସରକାରୀ ସେବା କରୁଛନ୍ତି ହସ୍ତତନ୍ତ୍ର ଉପରେ ପ୍ରାଧାନ୍ୟ ଦେଉଛନ୍ତି ବୟନଶିଳ୍ପ ଉପରେ ମଧ୍ୟ ପ୍ରାଧାନ ଦେଉଛନ୍ତି ବିଭିନ୍ନ କଳକାରଖାନା ଆଦି ସୃଷ୍ଟି କରି ଉତ୍ପାଦନ କରୁଛନ୍ତି କୃଷି ଉପରେ ଆଉ ଏତେ ଧ୍ୟାନ ଦେଉନାହାଁନ୍ତି ଆମ ଘରେ ମଧ୍ୟ କୃଷି ଥିଲା ପ୍ରମୁଖ ରୋଜଗାରର ଅସ୍ତ୍ର କିନ୍ତୁ ବର୍ତ୍ତମାନ ଆଉ ନାହିଁ